ଭାରତର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଠିକ୍ ଅଛି ପ୍ରଥମେ ଆମ ଭାରତର ମନ୍ୟ ମୁଖ୍ୟମନ୍ତ୍ରୀ ମଣ୍ଡୟନ ଅଛନ୍ତି ଆମ ଭାରତରେ ଅନେକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଅଛି ଅନେକ ଡ଼ାକ୍ତରଖାନା ଓ ଅନେକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ବ୍ୟବସ୍ଥା ରହିଅଛି ଅନେକ ଡ଼ାକ୍ତରଖାନା ଓ କ୍ଲିନିକ୍ଗୁଡ଼ିକ ମଧ୍ୟ ଅଛି ହେଲେ ଆମ ଗାଁ ଅଞ୍ଚଲରୁ ବହୁତ ଦୂରରେ ହେଲେ ଆମ ଗାଁଠାରୁ ସର୍ବଜନୀୟ ଚିକିତ୍ସା ପାଇଁ ଗୋଟିଏ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଠାରେ ବହୁତ ଭିଡ଼ ଯଦି ଗୋଟିଏ ରୋଗୀ ସେବା ପାଇଁ ଯିବ ତାକୁ ବହୁତ ଲମ୍ବା ଲାଇନ୍ରେେ ଛିଡ଼ା ହେବାକୁ ପଡ଼େ ଏବଂ ବହୁତ କଷ୍ଟ ରୁହେ ଗୋଟିଏ କୋଟିଏର ତ ଜୀବନ ଭି ପଲେଇଯାଏ ବହୁତ ଅସୁବିଧା ହୁଏ ଆମର୍ ପାଖେ ଆମ ଆମ୍ବୁଲାନ୍ସ ସେବା ବହୁତ କମ୍ ଆମ ଅଞ୍ଚଲ ପାଖରେ ଖାଲି ଦୁଇଟି ଅଛି ଯେନ୍ଟାକି ଆମର୍ ପାଖ୍କେ ଆସୁ ଆସୁନ୍ ବହୁତ ଲେଟ୍ ହୁଏ ଆମେ ଯେନ୍ ଟେମ୍ରେ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ କରୁ ସେତେବେଲେ ଆମ ପାଖକୁ ଆସି ପା ଆସେ ନାହିଁ ବହୁତ ଆମକୁ କଷ୍ଟ ହୁଏ ସେଥିପାଇଁ ବହୁତ ଆମର୍ ଡ଼ାକ୍ତରଖାନା ଆମର୍ ପାଖେ ହେଲେ ବହୁତ ଭଲ ହେବା ସେଥିପାଇଁ ଆମେ ବହୁତ ଆପଣଙ୍କର ଠାରି ଆଭାରି ରହେମୁ ଯଦି ହେଲେ ହେତ୍କି ଆମର ଲାଗି ସୁବିଧା କରୁନ୍ ଆମେ ଯେତେ ଚାହୁଁଛୁ ଆମର୍ ଡ଼ାକ୍ଟରଖାନା ଆଉ ଆମର୍ ବଡ଼ ଡ଼ାକ୍ଟରଖାନା ଆମର୍ ଅଞ୍ଚଳରୁ ବାହାରେ ଅଛେ ଆମର୍ ଜିଲ୍ଲାରେ ବାହାରେ ଅଛି ସେଟା ବହୁତ କଷ୍ଟ ହେସି ଯିବାର୍ କି ଆମକୁ ଏନ୍ତା ସୁବିଧା ଦଉଚ ଯେନ୍ଟାକି ଆମର୍ ସୁବିଧା ବି ହେବା ଆର୍ ଆମର୍ କାମ ବି ବହୁତ ଜଲ୍ଦି ହେବା ଯେନ୍ ଲାଇନ୍ରେରେ ଆମ୍କୁ ଲମ୍ବା ସଫର୍ କରକୁ ପଡ଼ୁଛି ସେଟା ଯେନ୍ଟା ରେ ଆମେ ସେବା କେନ୍ଦ୍ର ସେବା ପାଇ ପାରମୁଁ